କାଲି ଆମେ ଗୁଣ୍ଡିଚା ରେଷ୍ଟ୍ରୁରାଣ୍ଟକୁ ଖାଇବାକୁ ଯାଇ ଥିଲୁ ସେଇଠି ବହୁତ ଭଲ ଭଲ ଖାଇବା ତିଆରି କରନ୍ତି ସେଇଠିକୁ ଆମେ ଗଲୁ ଦେଖିଲୁ ଆମେ ବିରିୟାନୀ ଅର୍ଡ଼ର୍ କଲୁ ବିରିୟାନୀ ବହୁତ ଭଲ ଟେଷ୍ଟି ଥିଲା ବହୁତ ଭଲ ଲାଗିଲା ଖାଇବା ଖାଇବା ସ୍ୱାଦ ବି ଭଲ ଥିଲା ସେଥିରେ ସମସ୍ତେ ଆମେ ପରିବାର ମିଶିକି ଖାଇଲୁ ବହୁତ ଖୁସିରେ ତ ସେଇଠିର ରୋଷେୟା ଯାକ ବି ବହୁତ ଭଲ ରୋଷେଇ କରନ୍ତି ଆମେ କେବେ ବି ଖାଇବାକୁ ଯାଉ ତ ସେଇଠି କି ଯାଉ ସେଇଠିର ଜିନିଷ ଆମେ ଅର୍ଡ଼ର୍ କରୁ ସେଇଠି ଯେହେତୁ ତାଙ୍କ ପରିବେଶ ବି ବହୁତ ଭଲ ସଫାସୁତୁରା ବହୁତ ଭଲ କରିଥାନ୍ତି ସେଇଠି କି ଆମେ ଯେବେ ବି ତ ଯାଉ ସେଇଠି ଖାଉ ଆପଣମାନେ ବି କେବେ ଯାଆନ୍ତି ସେଇଠି କି ଯାଇ ଖାଇ ପାରନ୍ତି ସେଇଠିର ଜିନିଷ ବହୁତ ଭଲ ଲାଗେ ବା ଟେଷ୍ଟି ଲାଗେ ଲୋକମାନେ ବହୁତ ପରିମାଣ ଲୋକମାନେ ବି ସେଇଠି କି ଖାଇବାକୁ ଯାଆନ୍ତି ସେଇଠାର ଖାଦ୍ୟ ତ ଭଲ ଲାଗେ ବହୁତ ସମ୍ମାନ ସାଙ୍ଗେ ଦିଅନ୍ତି ଖାଇବାକୁ ସେଇଠି ଆମେ ପରିବାର ବା ଛୋଟ ଛୁଆ ଏମିତି ସମସ୍ତେ ମିିଳିମିଶି ଯାଉ ବା ଖୁସିରେ ଖାଇକି ଆସୁ ଧନ୍ୟବାଦ ସେଇଠି ବହୁତ ଭଲ ଖାଇବାରେ ମିଳେ